ଆମ ପରିବାରରେ ସମସ୍ତେ ମିଶିକି ରହୁ ଓ ସମସ୍ତେ ମିଶିବାଦ୍ୱାରା ଘରେ ଶାନ୍ତି ରହିଥାଏ ସମସ୍ତେ ଏକାଠି ହେଲେ ଖୁସି ହୋଇଥାଏ ସମସ୍ତେ ଏକାଠି ହେଇଥିଲେ ବହୁତ ମନୋରଞ୍ଜନ ହୋଇଥାଏ ସମସ୍ତେ ଏକାଠି ହେଇଥିଲେ ବହୁତ ଖୁସି ଓ ଘରେ ଆନନ୍ଦ ଆସିଥାଏ କିନ୍ତୁ ବନ୍ଧୁମାନଙ୍କ ସହିତ ବୁଲିବା ଦ୍ବାରା ମୋର ମାଇଣ୍ଡ ଫ୍ରେସ ହୋଇଥାଏ ପୁରାପୁରି ତାଙ୍କ ସହିତ ବୁଲିବାଦ୍ବାରା ଆମେ ତ ବହୁତ ବୁଲୁ ଖେଳ ମଧ୍ୟ ଖେଳୁ ସାଙ୍ଗସାଥି ସହିତ ମିଶିବା ଦ୍ୱାରା ଆମ ଜୀବନରେ ବହୁତ କିଛି ଶିଖିବାକୁ ପଡ଼ିଥାଏ ସାଂଘ ଆମର ଯେତେ ଦୁଃଖ ଯେତେ ବାଧା ଫ୍ୟାମିଲିରେ ଆମେ କହୁନୁ କିନ୍ତୁ ଆମର ସାଙ୍ଗକୁ କହୁ ଆମର ବନ୍ଧୁମାନଙ୍କୁ କହୁ ଓ ମନୋରଞ୍ଜନ ମଧ୍ୟ ବହୁତ କରୁ ସାଙ୍ଗ ସାଙ୍ଗସାଥି ସହିତ ସାଙ୍ଗସାଥି ସହିତ ଖେଳ ଖେଳୁ କେଲେଇ ହେବୁ ପୁଣି ଗମାତ ପୁଣି ପୁଣି ଆନନ୍ଦ ଖୁସି ଦୁଃଖ ସୁଖ ସବୁ କଥାବାର୍ତ୍ତା ସାଙ୍ଗମାନଙ୍କ ସହିତ ମଧ୍ୟ ହଉ